ମୁଁ ଆଉଟଡ଼ୋର୍ ପେଣ୍ଟିଙ୍ଗ୍ ପ୍ରତି ଆଗ୍ରହୀ ଅଛି ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ବହୁତ ପେଣ୍ଟିଙ୍ଗ୍ କରିଛି ଲାଇଭ୍ ପେଣ୍ଟିଙ୍ଗ୍ ପାଇଁ ମଧ୍ୟ ଚେଷ୍ଟା କରିଛି ଛୋଟବେଳେ କିନ୍ତୁ ଟିକେ ବଡ଼ ହେଲାପରେ ତାଠୁ ଟିକେ ଇମ୍ପ୍ରୁଭ୍ ହୋଇଥିଲା ଆଉ ସିଏ ଯେତେବେଳେ ମୁଁ ଯେତେବେଳେ ବସ୍ରେ ଯାଏ ମଧ୍ୟ ଲୋକମାନଙ୍କର ଲାଇଭ୍ ପେଣ୍ଟିଙ୍ଗ୍ କରିବା ପାଇଁ ଚେଷ୍ଟା କରିଛି ଆଉ କେବେ କେବେ ସଫଳ ହୋଇଛି ମଧ୍ୟ ଆଉ ବହୁତ ସମୟରେ ମଧ୍ୟ ଘରେ ବସିକିନା ପେଣ୍ଟିଙ୍ଗ୍ କରିବା ପାଇଁ ଭଲ ଲାଗେ ଆଉ ଅନେକ ମଧ୍ୟରେ କାନ୍ଥରେ ମଧ୍ୟ ମୁଁ ଲାଇଭ୍ ପେଣ୍ଟିଙ୍ଗ୍ କରିଛି ଆଉ ଏବେ ମଧ୍ୟ କରୁଛି ଯେଉଁ ଲୋକମାନେ ଡାକନ୍ତି କରିବା ପାଇଁ ଘର ହେଉ କିମ୍ବା ଅନ୍ୟ ବାହାଘର ବ୍ରତଘରର ହେଉ କାନ୍ଥରେ କରିବା ପାଇଁ ଡାକନ୍ତି ମଧ୍ୟ ମୁଁ ଯାଇଛି ମଧ୍ୟ କରିବା ପାଇଁ ଏବଂ ଏଥିପାଇଁ ମଧ୍ୟ ସ୍କୁଲ୍ ତରଫରୁ ଅନେକ ପୁରସ୍କାର ପାଇଛି ଆଉ କଲେଜ୍ରେ ମଧ୍ୟ ଏଥିରେ ଅନେକ ପୁରସ୍କୃତ ହୋଇଛି ଆଉ ଷ୍ଟେଟ୍ ଲେବୁଲ୍ରେ ମଧ୍ୟ ଯାଇଛି ପେଣ୍ଟିଙ୍ଗ୍ କରିବା ପାଇଁ ଡିଷ୍ଟ୍ରିକ୍ଟ୍ ଲେବୁଲ୍ରେ ମଧ୍ୟ ହୋଇଛି ଆଉ ଆ ଘରେ ମଧ୍ୟ ଅନେକ ମୁଁ ସମୟରେ ଯେତେବେଳେ ଫାଙ୍କା ପାଏ ତ ପେଣ୍ଟିଙ୍ଗ୍ କରେ ଭଲଲାଗେ କରିବାପାଇଁ ଆଉ ଏଇଟା ତ ସହଜ ନୁହଁ ଆଉ କିନ୍ତୁ ଛୋଟବେଳୁ ମୋର ଇଚ୍ଛା ଥିଲା ବୋଲିକି ଆଜି ହେଉଛି ପେଣ୍ଟିଙ୍ଗ୍ କରିପାରୁଛି ଆଉ ଆଗକୁ ମଧ୍ୟ ଏଥିରେ ରୁଚି ରଖିଛି କରିବା ପାଇଁ ଆଉ